ଆଜ୍ଞା ମୁଁ ଆପଣଙ୍କୁ ଯେଉଁ କ୍ରିମ୍ଟା ଅର୍ଡ଼ର୍ ଦେଇଥିଲି ଆପଣ ମୋତେ ଦେଇଥିଲେ ମୁଁ ସେ କ୍ରିମ୍ଟିକୁ ଲଗାଇବା ଦ୍ୱାରା ମୋର ମୁହଁର ସ୍କିନ୍ଟା ଖରାପ ହେଇଗଲା ବିଭିନ୍ନ ପ୍ରକାର ଚର୍ମ ରୋଗ ହେଉଛି ମୁଁ ସେଥିରେ ବହୁତ ଅସୁବିଧା ହେଉଛି କିନ୍ତୁ ଆପଣ ଏଭଳି କ୍ରିମି ଆଉ ବ୍ୟବହାର କରନ୍ତୁ ନାହିଁ ନା ଲୋକମାନଙ୍କୁ ଦିଅନ୍ତୁ ନାହିଁ ନା ଲୋକଙ୍କର ଲୋକଙ୍କୁ ଦେଇକିରି ଲୋକଙ୍କ ପାଖରୁ ଠକିକିରି ପଇସା ନିଅନ୍ତୁ ନାହିଁ ମୁଁ ଆପଣଙ୍କୁ ଦୟା କରୁଛି ବା ରିକ୍ୱେଷ୍ଟ କରୁଛି ଆପଣ ଏ ଜିନିଷଟିକୁ ବନ୍ଦ କରିଦିଅ ମୋ ପଇସାଟି ମୋତେ ରିଟର୍ଣ୍ଣ ଦେଇଦିଅ